ଭବିଷ୍ୟତରେ ଫାର୍ମ କରିବାକୁ ଲକ୍ଷ୍ୟ ମୋର ଅଛି ଲକ୍ଷ୍ୟ ମୋର ବହୁତ କହିବାକୁ ଗଲେ କାରଣ ଆମର ସେଭଳି ଜାଗା ଅଛି ବଡ଼ ଜାଗା ଅଛି ଜାଗାରେ ଫାର୍ମ କରିବାକୁ ବହୁତ ଇଚ୍ଛା ଆମ ଘରର ସ୍ୱାମୀମାନେ ଆମ ଘରର ସ୍ୱାମୀ ଆଉ ପିଲାଛୁଆ ସବୁ ସେସବୁ କରିଲେ ବହୁତ ଉପକୃତ ହେବୁ କାରଣ ଘର ପାଖରେ ଗୋଟେ ସେ ଫାର୍ମ କରିବାଟା ହିଁ ନିଜେ ବହୁତ ଭଲ ଆଉ ସବୁ ଚାରା ଆଣିକି ନିଜେ କରିବୁ ଲେମ୍ବୁ ଗଛ କରିବା ପାଇଁ ସେ ଯେଉଁ ଚାରା ଆଣିବୁ କଦଳୀ ଚାରା ଫୁଲ ଗେଣ୍ଡୁ ଚାରା ଜୁଇ ଜାଇ ଚାରା ନଡ଼ିଆ ଗଛ ଆମ୍ବ ଗଛ ପଣସ ଗଛ ଏ ଯେଉଁ ଏସବୁ ବିଭିନ୍ନ ପ୍ରକାର ଚାରା ଆଣିକି ଗଛ କରିକି ଲୋକଙ୍କୁ ବିକିବା ପାଇଁ ଗୋଟେ ଫାର୍ମ କରିବା ପାଇଁ ଆମର ବହୁତ ଇଚ୍ଛା ଫାର୍ମ ଗୋଟେ କଲେ ଆମକୁ ନିଜେ ତାକୁ ଘର ପରିବାର ସବୁ ଲୋକ ମିଶିକି ଯତ୍ନ ନେଇ ନେବାଟା ହିଁ ବହୁତ ଭଲ ହେବ କରିବା ଦ୍ଵାରା ନିଜେ ବି ଉପକୃତ ହେବୁ ନିଜ ପରିବାରକୁ ଠିକ୍ ସେ ବି ସମ୍ଭାଳି ପାରିବୁ ଆଉ ଫାର୍ମ ଗୋଟେରେ ସବୁ ନେଇକି ସବୁ ଲୋକ ପାଖାପାଖି ଲୋକ ସବୁ ଆଉ ସବୁଆଡ଼େ ଜାଣିଲେ ସବୁଲୋକ ଆସିକି ନେବେ ବିଭିନ୍ନ ପ୍ରକାର ଚାରା ଆଣିକି ନିଜେ ଫାର୍ମ କରିବାଟା ହିଁ ନିଜ ପାଇଁ ବହୁତ ଭଲ ନିଜେ ଟିକେ କିଛି କରିଲେ ନିଜ ଘରେ ରହି କରି ସେଟା ବି ବହୁତ ଭଲ କାହିଁନା ଜାଗା ଆମର ଅଛି ଜାଗା ଦ୍ୱାରା ସବୁ ସମ୍ଭବ ହେଇପାରିବ ଫୁଲ ଗଛ ସବୁ ଗଛ ଆଣିକି ଚାରା କରିବାଟା ହିଁ ସବୁପ୍ରକାର ଗଛ ପିଜୁଳି ଗଛ ସବୁଚାରା ଆଣି କରିକି ଲୋକମାନଙ୍କୁ ବିକ୍ରି କରିବାଟା ହିଁ ବହୁତ ଭଲ